ମୁଁ ମୋ ପରିବାର ସହିତ ବୁଲିବାକୁ ବାହାରି ଥିଲି ଗଲି ପୁରୀ ବୁଲିବାକୁ ବାହାରିଥିଲି ତା'ପରେ ମୁଁ ଗୋଟେ ଟୁରିଷ୍ଟ ଗାଡ଼ି ଟୁରିଷ୍ଟ ଗାଡ଼ି ବା ଟୁରିଷ୍ଟ କି ମୁଁ ବୁକ୍ କରିଥିଲି ଅନଲାଇନ୍ ବାର ସେଗୁଡ଼ାକ ଅନଲାଇନ୍ କରିବା ଦ୍ୱାରା ତାଙ୍କେ ମୋ ଯେଉଁ ଟାଇମ୍ରେ କହିଥିଲେ ସେ ଟାଇମ୍ରେ ଆସୁ ନାହାନ୍ତି ଆସି ନାହାନ୍ତି ବା ସେ ଡ୍ରାଇଭରକୁ ଫୋନ୍ କରୁଛି ସେ ଫୋନ୍ଟା ରିସିଭ୍ କରୁନାହାନ୍ତି ତ ମୁଁ ସେ ଟୁରିଷ୍ଟ ଯେ ତାଙ୍କର ମ୍ୟାନେଜର୍ ଅଛନ୍ତି ତାଙ୍କୁ ମୁଁ ଫୋନ୍ କରିଥିଲି ଆଉ ମୁଁ କୁ ଜଣାଇକି କହିଥିଲେ କିି ଆଉ ଆଜ୍ଞା ମୁଁ ଏଇ ଟାଇମ୍ରେ କହିଥିଲେ ଆପଣଙ୍କ ଡ୍ରାଇଭର୍ ଆସିନି କି ସେ ଫୋନ୍ଟା ରିସିଭ୍ କରୁନି ମୋତେ ଏ ଟାଇମିଂରେ ପହଞ୍ଚିବାର ଅଛି ମୋ ଫ୍ୟା ଫ୍ୟାନଡ଼େ ସହିତ ସ ସେ ଟାଇମ୍ରେ ସେ ଆସିପାରିନା ଆସିପାରିଲାନି ବା ଫୋନ୍ଟା ରିସିଭ୍ କରୁନି ତ ଆପଣ ଅନ୍ୟ ଡ୍ରାଇଭରକୁ ପଠନ୍ତୁ ନହେଲେ ମୁଁ ଆପଣଙ୍କୁ ଆଡ଼ଭାନ୍ସ ଗୁଡ଼ା ଦେଇଥିଲି ସେଇଟା ରିଟର୍ଣ୍ଣ କରନ୍ତୁ ମୁଁ ଅନ୍ୟ ଗାଡ଼ି ବୁକ୍ କରିକି ମୁଁ ମୋ ଫ୍ୟାମିଲି ସହିତ ବୁଲିବାକୁ ଯାଇପାରିବି